ଆମର ଇନୁ ଡାକ୍ତରଖାନା ଛୁଆମାନଙ୍କ ନେଇ ନନ୍ ବୈଦ୍ୟମାନଙ୍କୁ ଦେଖାଇ ସନ୍ ପାଖେ ଔଷଧ ଆଣି କରି ଖୁଆଇ ସନ୍ ବୋଲେ ଛୁଆମନଙ୍କୁ ଝାଡ଼ା ବାନ୍ତି ହେସି ଛୁଆମାନଙ୍କୁ ଜ୍ୱର ହେସି ଆମର ହେନୁ ହେନ୍ତାଟା ବିଶ୍ୱାସ ନା କରାନ୍ ଡକ୍ଟର୍ ହେନ୍ତା ବିଶ୍ୱାସ୍ ନ କର କ୍ଲିନିକ୍ ନୂଆ ନେ ସନ୍ ଯାବତତୀୟ ଔଷଧ ଖାଲି ଖାଇ ନେଉଛନ୍ତି ଛୁଆମାନେ କବାର୍ ବାଲା ଦେଇ ଦେଉଛନ୍ ଔଷଧ ଦେଲେ ୟୁଁ ତ ଖାଲି ବୈଦ୍ୟ ଗୁଣିଆ ଜର୍ ତପ ଇଙ୍ଗାରା କି ବୈଦ୍ୟ ଦୁନିଆ ଜେସିର ନିନ୍ଦା ଦୁନିଆ କରନ୍ଜି ଇନୁ ଜର ହେଉଛି ଏନ୍ତା ଛୁଆର କ'ଣ ହେଇଛି ବୋଲି କରି ନେଇ ଜାନ ଏନ୍ତା କରି ବିଶ୍ୱାସ ନ କର ଆମରି ନୁ ବହୁତ ହିସାବେ ଚଲ୍ସନ୍ ଆମର ଗାଁନୁ ଏନ୍ତା ଦୂରିଆ ଗାଁ ଗାଁନୁ ହସ୍ପିଟାଲ୍ ବୁରିଆ ହୋଇ ଗଲେ ନେବାର୍ ଲାଗି ଲୋକ୍ ଚେଷ୍ଟା ନା କରନ୍ ପାଖେ ପାଖେ ଖାଲି ବୈଦ୍ୟ ଗୁଣିଆ ଦେଖାସନ୍ ହଉ ହଉ ଦୂରିଆ ନିଜେ ନେଇ ପାରିବେ ଗାଡ଼ି ମଟର ଆମର ଇନୁ କମ୍ ଚଲ୍ସି